ମୋର ପ୍ରିୟ ଖାଦ୍ୟ ହେଉଛି ପନିର ତରକାରୀ ପନିର ତରକାରୀ ମୋତେ ଏଥିପାଇଁ ଖାଇବାକୁ ଭଲ ଲାଗେ କାରଣ ପନିର ତରକାରୀରେ ଅଧିକ ମସଲା ପଡ଼େ ନାହିଁ ଏବଂ ପନିର ତରକାରୀଟା ସବୁ ତରକାରୀ ଠାରୁ ସ୍ୱାଦିଷ୍ଟ ଲାଗେ ଅନ୍ୟମାନେ ଅନ୍ୟ ଯେଉଁ ତରକାରୀ ରହୁଛି ସେ ତରକାରୀ ଅପେକ୍ଷା ଏ ତରକାରୀର ରାଗ କମ ଏବଂ ତାହା ମିଠା ମିଠା ଟିକେ ଲାଗେ ସେଥିପାଇଁ ମୋତେ ଭଲ ଲାଗେ